ବଡ଼ ବଡ଼ ସେ ପାଣିର ବ୍ୟବସ୍ଥା କରିଥାଉ ପାଣି ସବୁ କର୍ଯ୍ୟରେ ଲାଗେ ଖାଇବା ଧୋଇବା ସବୁଆଡ଼େ ବଡ଼ ବଡ଼ ପୋଗ୍ରାମ୍ରେ ଚାଲୁଛି ବିବାହ ପ୍ରୋଗ୍ରାମ୍ରେ ପାଣି ଲୋକମାନେ ଡାକୁଛି ଏ ବଟା ବଟା ପାଣି ଲଗା ବଡ଼ ବଡ଼ ଫଙ୍କସନ୍ରେ ଚାଲୁଛି ବିବାହ ଫଙ୍କସନ୍ରେ କେମିତି ପାଣି ଲଗାଇବା ଆମେ ସବୁ ବ୍ୟବସ୍ଥା କରୁଛୁ ଆମ ଆମ ହାତରେ ସବୁ ବ୍ୟବସ୍ଥା ଅଛି କିଛି ପ୍ରୋବ୍ଲେମ୍ ନାହିଁ ସବୁ ବ୍ୟବସ୍ଥା କରିଦେବି ପାଣି ସବୁ ବ୍ୟବହାର ଦେବି